ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଏହି କାର୍ଯ୍ୟକ୍ରମ କରିବାକୁ ଏକ ଗୋଷ୍ଠୀ କରିଥାଉ ଦଶରୁ ବାରଜଣ ଆମକୁ ଗୋଷ୍ଠୀରେ ରହିବାକୁ ପଡ଼େ ଦଶରୁ ବାରଜଣ ରହିବାକୁ ପଡ଼େ ଗାଁ ଲୋକଙ୍କୁ ଆମେ ଦଶରୁ ବାରଜଣ ଯାହା ଗୋଟିଏ ବସିକି ଯାହା ଗୋଟିଏ କଥା ପକେଇଥାଉ ତାପରେ ଦଶରୁ ବାରଜଣ ପକେଇ ସାରିଲା ପରେ ଗାଁ ଲୋକଙ୍କୁ କହୁ ଆମେ ଏହି କଥା ପକେଇଛୁ ଆମେ ଏଇଠି ଆଜି ଗାଡ଼ି ଥୋଇବୁ ଏଇଠି ଠାକୁର ବସେଇବୁ ଏଇଠି ଦୋକାନ ବଜାର ହେବ ଏମିତି ଆମେ ସବୁ ଗାଁ ଲୋକଙ୍କୁ କହିଥାଉ ଦୁଇରୁ ତିନି ମିନିଟ୍ କଥା ହୋଇଥାଉ ସେମାନେ ପଇସାପତ୍ର ଦେଇଥିଲ ଆମେ ଗଣେଶପୂଜା କରିଥାଉ ମେଢ଼ କରିଥାଉ ପୂଜାପୂଜି କରିଥାଉ ତାଙ୍କର ସବୁ ପୂଜାପୂଜି ସବୁ କାମ କାର୍ଯ୍ୟ କିନ୍ତୁ ଦୋକାନ ବଜାର କରିଥାଉ କିନ୍ତୁ ଆମେ ଗୋଷ୍ଠୀ ଯେଉଁ ଦଶଜଣ ଦଶରୁ ବାରଜଣ ଆମେ ରହିକି ସବୁଟା ସାହାଯ୍ୟ କରୁ କିନ୍ତୁ ଲୋକମାନଙ୍କୁ ଆମେ ପଇସା ମାଗିକି ସେହି କଥାବାର୍ତ୍ତା କରୁ ଯେ ଭୋଗ ଖାଇବେ କେଉଁଠି ମେଢ଼ ହେବ କେଉଁଠି ଦୋକାନ ବଜାର ହେବ କେଉଁଠି ସାଇକଲ ଗାଡ଼ି ଷ୍ଟାଣ୍ଡ ହେବ କେଉଁଠି ସେମିତି ସବୁ କରିଥାଉ କିନ୍ତୁ ଆମେ ଦଶ ବାରଜଣ ଭିତରେ ତ ହେବନି ନା ଆମେ ଦଶ ବାରଜଣ ଯାହା କଲେକ୍ସନ କରିଥିବୁ କରିଥିବୁ ଆମେ ଗାଁ ଲୋକଙ୍କୁ କହିକି ତାଙ୍କ ସହାୟତା ମାଗୁ